ମୁଁ କିଣିଥିବା ଆଇଟମ୍ ଭିତରେ ଫ୍ୟାନ୍ ଗୋଟିଏ ଆଇଟମ୍ ଏହା ମୋତେ ସକାରାତ୍ମକ ଅଭିଜ୍ଞତା ଦେଉଛି କାରଣ ଗରମ ଦିନେ ପ୍ରବଳ ଗରମ ହୋଇଥିବାରୁ ମୁଁ ଫ୍ୟାନ୍ ଗୋଟିଏ କିଣି କେମିତି ଥଣ୍ଡାରେ ରହିବି ସେ କଥା ଚିନ୍ତା କଲି ଦୋକାନୀ କି ଗଲି ଦୋକାନ ଦେଖିବାରେ ଦୋକାନୀ ମୋତେ ବାଜାଜ କମ୍ପାନୀ ଫିନୋଲେକ୍ସ କମ୍ପାନୀ ଏସ୍ଏସ୍ସି କମ୍ପାନୀର ଫ୍ୟାନ୍ ଦେଖାଇଲା ଏବଂ ସେ ଫ୍ୟାନ୍ ମୁଁ ଏସ୍ସିଜି କମ୍ପାନୀର ଫ୍ୟାନ୍ ଆଣିବା ପାଇଁ ଚାହିଁଲି ସେ ଏସ୍ସିଜି କମ୍ପାନୀର ମୋତେ ଫ୍ୟାନ୍ ଦେଲା ଯାହା ଫଳରେ କି ମୋର ବହୁ ସୁବିଧା ହେଉଛି ଫ୍ୟାନ୍ଟେ ବ୍ୟବହାର କରିଥିବାରୁ